ଖେଳ ସାଧାରଣତଃ ଯଦି ବିଭିନ୍ନ ପ୍ରୋତ୍ସାହନ ଦ୍ୱାରା ଖେଳ କରାଯାଇପାରିବ ତେବେ ଆମର ଜୀବନରେ ତା'ର ସକାରାତ୍ମକ ପ୍ରଭାବ ପୁରା ପକାଇ ପାରିବ ବୋଲି ଆମ୍ଭେ ଆଶା କରିଥାଉ ଉଦାହରଣ ସ୍ଵରୂପ କୌଣସି ଜାଗା ଯଦି ଖେଳ ହେବ ସେଇ ଖେଳରେ କୌଣସି ପ୍ରକାର ଆମେ ତା'ର କୌଣସି ନିର୍ଦ୍ଧିଷ୍ଟ ଏକ ଆମେ ଲକ୍ଷ୍ୟ ନ ରଖିଥିବୁ ତେବେ ତାହା କେବେ ହେଲେ ସଠିକ୍ ଢଙ୍ଗରେ ଯାଇପାରିବ ନାହିଁ ଯେଉଁ ଜାଗାରେ ବି ଖେଳ ହବ ସେଇ ଖେଳରେ ଆମେ ଯଦି ତା ପାଇଁ ବିଭିନ୍ନ ଉପଲୋକନ ବିଭିନ୍ନ ପ୍ରାଇଜ୍ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଏବଂ ଜୀବନର ଶୈଳୀ କେମିତି ପରିବର୍ତ୍ତନ ହେଇପାରିବ ତା'ର ଭବିଷ୍ୟତ ଯଦି ଆମେ ଦେଖିପାରିଥିବୁ ସାମ୍ନା ଯଦି ଲମ୍ବା ଭବିଷ୍ୟତ ଭାବରେ ଆଶା କରାଯାଇପାରେ ତେବେ ଯାଇକି ତାହା ଆମର ସମସ୍ତଙ୍କର ପ୍ରଭାବ ପକାଇପାରିବ କୌଣସି ଖେଳରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନରଖି ଯଦି ଖେଳ ଖେଳାଯାଏ ତାହେଲେ ସେ ଖେଳ କେବେ ହେଲେ ଗୁଣାତ୍ମକ ପ୍ରଭାବ ପକାଇ ପାରିବ ନାହିଁ ତେଣୁ ସାମଗ୍ରିକ ଗୁଣବତ୍ତା ପାଇଁ ସାକାରାତ୍ମକ ପ୍ରଭାବ ପକାଇବା ପାଇଁ ନିଶ୍ଚିତ ଭାବରେ ତାହାର ଏକ ସୁଚିନ୍ତିତ ଯୋଜନା ରହିଥିବା ଦରକାର ଯାହାଦ୍ୱାରା କି ସେମାନେ ସେ ଖେଳ ଦ୍ୱାରା କିଭଳି ଉପକୃତ ହେଇପାରିବେ ଏ ସମାଜର କିଭଳି ଉନ୍ନତି ହେଇପାରିବ ପରିବେଶର କିଭଳି ଉନ୍ନତି ହେଇପାରିବ ଏବଂ ସେମାନେ ନିଜର ଜୀବନଶୈଳୀ କିପରି ପରିବର୍ତ୍ତନ କରିପାରିବେ ପରବର୍ତ୍ତୀ ସମୟରେ ସେମାନେ ସେ ତା ସେ ଖେଳକୁ ନିଜର କେମିତି ପ୍ରଫେସନ୍ କରିପାରିବେ ଏ ଚିନ୍ତାଧାରା ଯଦି ଆମେ ଖେଳକୁ ଆମେ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରାଇବା ତେବେ ସେ ନିଶ୍ଚିତ ଭାବରେ ତାଙ୍କ ଜୀବନର ସାମଗ୍ରୀକ ପରିବର୍ତ୍ତନ ସମାନ କରିପାରିବେ ଏବଂ ଖେଳର ଗୁଣବତ୍ତା ମଧ୍ୟ ବଢ଼ିବ ଆଉ ସାକାରାତ୍ମକ ପ୍ରଭାବ ମଧ୍ୟ ପକାଇବେ